ଆମ ଭାରତୀୟ କଳା ସଂସ୍କୃତିରେ ନିରାଶ ହେଉଥିବାରୁ ଏହାକୁ ସଂରକ୍ଷଣ କରିବାର ଆବଶ୍ୟକତା ରହିଛି ଯେପରିକି ତାଳପତ୍ରରେ ଲେଖା ହୋଇଥିବା ବିଭିନ୍ନପ୍ରକାରର ପୋଥିପୁରାଣକୁ ବିଭିନ୍ନ ଜାଗାରୁ ସଂରକ୍ଷଣ ସଂରକ୍ଷଣ ହୋଇଥିବା ପୁରୁଣା ଜିନିଷ ଯଥା ପର ମୁଦ୍ରା ସାମୁଦ୍ରିକ ଜିନିଷ ଯେପରିକି ଶାମୁକା କଉଡ଼ି ବିଭିନ୍ନପ୍ରକାର ଚିତ୍ର ଔଷଧ ସାମୁଦ୍ରିକ ଜୀବ ବିଭିନ୍ନ ଦେବାଦେବୀଙ୍କର ପୀଠ ମନ୍ଦିର ମସଜିଦ୍ ଏଗୁଡ଼ିକୁ ସଂରକ୍ଷଣ କରିବାର ଆବଶ୍ୟକତା ରହିଛି କାରଣ ଏଗୁଡ଼ିକ ଏଗୁଡ଼ିକୁ ସଂରକ୍ଷଣ ନକଲେ ତାହା ଆଉ ଆମେ ଭବିଷ୍ୟତରେ ପାଇପାରିବା ନାହିଁ